ହଁ ମୁଁ ମାରାଥନ୍ କିମ୍ବା ଅନ୍ୟ ଦୌଡ଼ରେ ଭାଗ ନେଇଥିଲି ମୁଁ ସ୍କୁଲରେ ପଢ଼ିଲା ସମୟରେ ମୁଁ ଭାଗ ନେଇଥିଲି ଶହେ ମିଟର ଚାରିଶହ ମିଟର ସେଥିରେ ପ୍ରଥମ ମୁଁ ହୋଇଥିଲି